ହ୍ୟାଲୋ ଆପଣ ରାଜେଶ ଟ୍ରାଭେଲରୁ କହୁଛନ୍ତି କି ଆପଣ ମୁଁ କରିଥିବା ସମୟ ବିଳମ୍ବ ହୋଇ ଯାଇଛି ଆପଣ କାହିଁକି ଏତେ ସମୟ ହେଲା କାର୍କୁ ପଠାଇ ନାହାନ୍ତି ମୋର ଦୂରସ୍ଥାନକୁ ଯିବାର ଅଛି ଆପଣଙ୍କର ଏତେ ସମୟ ନେବାର କାରଣ କଣ ଆପଣ ଯଦି ବାଟ ପାଉନାହାନ୍ତି ମୋତେ କୁହନ୍ତୁ ମୁଁ ଆପଣଙ୍କୁ ମୋର ଆଡ୍ରେସ ଆଉ ଥରେ ସେଣ୍ଡ କରିଦେବି ଯଦି ଆଉ କିଛି ଆପଣଙ୍କର ବିଳମ୍ବ ହେବାର କାରଣ ଅଛି ମୋତେ ଆପଣ ଜଣାଇ ପାରନ୍ତି ଆପଣଙ୍କର ଯଦି ତେଲର ପେଟ୍ରୋଲର କାରଣ ଅଛି ଆପଣ ପାଖ ପେଟ୍ରୋଲର ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଇ ପାରିବେ ଆପଣ ଏହି ସବୁକୁ ଯେତେ ଶୀଘ୍ର ସମ୍ଭବ ସମୟ ଧରି ଆପଣ ମୋ ପାଖରେ ଆସି ପହଞ୍ଚନ୍ତୁ